ଭାରତୀୟ ସମ ସମାଜରେ ଧର୍ମ ଧର୍ମ ମାନେ କ'ଣ ଧର୍ମ ଏମେ ଏବେ ଯେମିତି ହିନ୍ଦୁ ଖ୍ରୀଷ୍ଟିୟାନ ମୁସଲମାନ ଏମିତି ଅନେକ ପ୍ରକାର ଧର୍ମ ଯାହାକୁ ନେଇ ଆମେ ଗର୍ବିତ କାରଣ ଭାରତରେ ଆମେ ସମସ୍ତେ ସମସ୍ତଙ୍କ ଭାଇ ଭଉଣୀ ସମସ୍ତେ ଆମର

କାରଣ ଆମେ ଏହି ସବୁ ଧର୍ମକୁ ପାଳନ କରୁ ଏବେ ଯେମିତି ପର୍ବ ପର୍ବାଣି ଯାହା କିଛି ବି ହେଲେ ବି ଆମେ ସମସ୍ତେ ମିଳିମିଶିକି ନା ତା'କୁ ଉପଭୋଗ କରୁ ଉପଭୋଗ କଲା ଉପଭୋଗ କରୁ ଯେଉଁଥି ପାଇଁ କିି ଆମ ସରକାର ଆମକୁ ସେତିକି ଆମକୁ ସାହାଯ୍ୟ କରନ୍ତି କାରଣ ଧର୍ମ ମାନେ ହେଉଛି